ମୁଁ ଛୋଟ ବେଳୁ ଭଲ ଛାତ୍ରୀ ଥିଲି ମୁଁ ଦଶମ ପରୀକ୍ଷା ରେ ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିଲି ଆମ ବ୍ଲକ ରେ ମୁଁ ପ୍ରଥମ ପ୍ରଥମ ଗୋଟିଏ ଝିଅ ଛାତ୍ରୀ ଭାବରେ ଉତ୍ତୀର୍ଣ୍ଣ ହୋଇଥିଲି ମୁଁ ମୋର ପରିବାର ପରିବାରଙ୍କ ପରିବାର ଲୋକଙ୍କ ମୁହଁରେ ହସ ହସ ଫୁଟେଇଥିବାରୁ ଗର୍ବ ଅନୁଭବ କରୁଛି ତାପରେ ମୁଁ ଯୁକ୍ତ ଦୁଇ ପରୀକ୍ଷାରେ ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିଲି ତାପରେ ସ୍ନାତକ ପରୀକ୍ଷାରେ ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିବାରୁ ମୁଁ ନିଜକୁ ଗର୍ବ ଅନୁଭବ କରୁଛି ମୁଁ କେବେ ଭାବିନଥିଲି କି ମୁଁ ଏଇ ଜାଗାରେ ଆସି ପହଞ୍ଚି ପାରିବି ମୋ ପାଇଁ ମୋ ପରିବାର ଲୋକ ଗର୍ବିତ ସେଥି ପାଇଁ ମୁଁ ନିଜକୁ ଗର୍ବ ଅନୁଭବ କରୁଛି